ଆଜ୍ଞା ନମସ୍କାର ମୁଁ ଚିନ୍ମୟ କହୁଥିଲି ଏବଂ ଆପଣଙ୍କ ଦ୍ୱାରା ପଚାର ଯାଇଥିବା ପ୍ରଶ୍ନର ଉତ୍ତର ଏହାକି ଯେ କୁକୁଡ଼ାମାନଙ୍କ ଦ୍ୱାରା ବହୁତ ପ୍ରକାର ସଂକ୍ରମିତ ରୋଗ ହୋଇଥାଏ ଯେମିତିକି ଏଗ୍ଡ୍ରପ୍ ସିନ୍ଡ୍ରୋମ୍ ଆବେ୍ୟୟାନ ଇନଫ୍ଲୁଏଞଜା ଇନଫେକ୍ସନ ରେସପିରୋଟାରୀ ପ୍ରୋବ୍ଲେମ୍ ଇତ୍ୟାଦି ଇତ୍ୟାଦି ଯାହାକି କୁକୁଡ଼ାମାନଙ୍କ ଦ୍ୱାରା ହେଲେ ଆମେ ସର୍ବପ୍ରଥମେ ପଶୁ ଡାକ୍ତରଙ୍କୁ ଯାଇ ତାର କିଭଳି ଯତ୍ନ ନେବା ତାର କିଭଳି ସେଇ ସଂକ୍ରମିତର ଆମେ କୁକୁଡ଼ାମାନଙ୍କୁ ରକ୍ଷା କରିବା ତାହାକୁ ନେଇ ଆମେ ପରାମର୍ଶ ନେବା ଉଚିତ ଏବଂ ପଶୁ ଡାକ୍ତରଙ୍କ ସହ ଯୋଗାଯୋଗ ରହିବା ଉଚିତ ଏବଂ କୁକୁଡ଼ାମାନଙ୍କର ଭଲ ଯତ୍ନ ନେବା ଉଚିତ ଏତିକି କହି ରଖୁଛି ଧନ୍ୟବାଦ